ଆମ ଘରେ ତିନି ଚାରୋଟି ଗାଈ ଅଛି ଆଉ ଯାହାକି ଆମେ ତା ପାଖରୁ ଯେଉଁ କ୍ଷୀର ପାଉଛୁ କ୍ଷୀର କିଛି ବିକୁଛୁ ଆଉ କିଛି ଛେନା ଦହି ବାହାର କରି ବଜାରରେ ବିକୁଛୁ ଭଲ ଲାଭବାନ ହେଉଛୁ ତା ସହିତ କୁକୁଡ଼ା ଅଛି ବତକ ମଧ୍ୟ ଅଛି ଯାହାକି ଆମେ ମାଂସ କୁକୁଡ଼ାକୁ କିଛି ବଡ଼କରି ବିକୁ ଆଉ ତାର ଅଣ୍ଡାକୁ ଇଏ କରିକି ଯେଉଁ ଅଣ୍ଡା ବି କିଛି ବିକୁ ବାହାରେ ଆଉ ବତକ ବି ରଖିଛୁ ପାଖ ପୋଖରୀରେ ଛାଡ଼ୁ ପୋଖରୀରୁ ବଢ଼ିଲା ପରେ ତାର ବତକ ମାଂସ ଆମେ ଖାଉ ଆଉ ବିକୁ ବି ଆଉ ତା ସହିତ ବି ସବୁ କିଛି ଭଲ ବ୍ୟବସାୟ ଚାଲିଛି ବତକ କୁକୁଡ଼ା ଗାଈ ତିନି ଚାରୋଟି ଅଛି ଯାହାକି ଭଲ ଚାଲିଛି ଆମର ଲାଭବାନ ହଁ ଅଣ୍ଡା କ୍ଷୀର ସବୁଥିରୁ ଆମର କିଛି କିଛି ଉତ୍ପାଦନ କରାଯାଉଛି